ମୁଁ ବିଦ୍ୟାଳୟକୁ ପଢ଼ିଯାଏ ଭଲ ମୋ ସାର୍ମାନେ ମୋ ମ୍ୟାମ୍ମାନେ ବହୁତ ଭଲ କାହାଣୀ ବିଷୟରେ ମୋତେ ମୋତେ କହିଛ କେତେ ସୁନ୍ଦର କେତେ ଭଲ ଲାଗେ ଭାରତୀୟ ଇତିହାସ ବିଷୟରେ ବୋ ବିଷୟରେ ବି କ'ଣ ମୋତେ କହିଛନ୍ ଇତିହାସରେ କେତେ କେତେ ସୁନ୍ଦର ଭଲ ପାଠ ଅଛି ମୁଁ ଜାଣିଛି ଭା ଇତିହାସ ଇତିହାସ ଇତିହାସ ଇତିହାସ ଇତିହାସ ବିଷୟରେ ବି କେତେ ଭଲ ପାଠ ଅଛି ସାହିତ୍ୟ ବିଷୟରେ କେତେ ଭଲ ପାଠ ଅଛି ପଢ଼ିଲେ ବି ଶୁଣିଥିଲେ ଆପଣ ଏହା ଏହା ବହୁତ ଭଲ ଲାଗେ ଆ ବିଷୟରେ ଆପଣ ବିଦ୍ୟାଳୟରେ ବିଦ୍ୟାଳୟ ଗୁରୁତ୍ୱର ଭାରତ କିଛି ମୋ ସାର୍ ମୋ ସାର୍ମାନେ ଆମକୁ କେତେ ବୁଝାଁ ତମେ କେତେ ଭଲସେ କେତେ ଭଲ ପଢ଼ କେତେ ଭଲ ଯେତେ ଭଲ ପଢ଼ବା ସେତିକି ତମେ ଜାଣିବ ବୋଲି କ'ଣ ମୋ ସାର୍ମାନେ ବି ମୋ ସାର୍ମାନେ ଭଲ ମୋ ମ୍ୟାମ୍ମାନେ ବି ଭଲ ଆପଣ ଆପଣ ଏମିତି କରିଲେ ଏମିତି ହେବ ଏମିତି କରିଲେ ଏମିତି ହେବ ବୋଲି କହ ଆପଣ ଆମକୁ ଶିକ୍ଷା ଆମକୁ ସାର୍ମାନେ ଆମକୁ ଶିକ୍ଷା ଦିଅନ୍ ଏମିତି କଲେ ଏମିତି ହେବନି ଭଲସେ ପଢ଼ ତୁମେ ଭଲ ମଣିଷ ହେବ ତୁମେ ଭଲ ଚାକିରୀ ପାଇବ ବୋଲି କହନ ପ୍ରାଚୀନ ଏବଂ ଏବଂ ଏହି ବିଷୟରେ କିଛି ଜାଣି ଯାଆନ୍ତି କି ଆପଣଙ୍କୁ ଅଧିକ କରେ କରେ ମୋ ସାର୍ମାନେ ବହୁତ ଭଲ ତୁମେ ଏମିତି ପଢ଼ିଲେ ଭଲ ମଣିଷ ହେବ ରାଜ୍ୟମାନଙ୍କୁ ମଧ୍ୟରୁ ତୁମେ ଡକ୍ଟର ହେବ ତୁମେ କେତେ ତୁମେ ଟିଚର୍ ହେବ ତୁମେ କୌଣସି ବିଷୟରେ କିଛି କାହାଣୀ ଜାଣୁନ୍ତି କି ଇତିହାସ ବିଷୟରେ କ'ଣ କ'ଣ କ'ଣ କ ପଢ଼ିଥିଲେ ରା ଶୁଣିଥିଲେ ମୋ ସାର୍ମାନେ ବହୁତ ଭଲ ତୁମେ ଏମିତି ପଢ଼ିଲେ ତୁମେ ଜାଣିବ ଏଗଜାମ୍ରେ ତୁମେ ଏଗଜାମ୍ରେ ପଡ଼ିଲେ ତୁମେ ଲେଖିବ ଏମିତି ଛାଡ଼ିବ ନାହିଁ ମୋଟେଭି ଛାଡ଼ିଲେ ମାରକ ଯାଏ ଆମକୁ ବହୁତ ଭଲ ସେ ପଢ଼ା ଆମ ସାର୍ମାନେ ମଧ୍ୟର କା ମଧ୍ୟରେ କୌଣସି ବିଷୟରେ କିଛି କାହାଣୀ ଜା ଜାଣନ୍ତି କି ସାର୍ମାନେ ଆମକୁ କାହାଣୀ କହିଦିଅନ୍ ଆମକୁ ଭଲସେ ପଢ଼ା ହଅନ୍ ବାଟ ହଉ ବି ନାଇଁ ତୁମେ ଫାଲ୍ତୁ ହେବ ବି ନାଇଁ ବୋଲି କୁହନ୍ ଆମେ ବି ଭଲସେ ପାଠ ପଢ଼ୁ ବିଷୟରେ ଆପଣ ବିଦ୍ୟାଳୟରେ ପିଲାଦିନରୁ ପଢ଼ିଥିଲେ ଶୁଣିଥିଲେ ଆପଣ ଏହା ରାଜ୍ୟମାନଙ୍କ ମଧ୍ୟରୁ କୌଣସି ବିଷୟରେ କିଛି କାହାଣୀ ଜାଣ ଆମକୁ ସାର୍ମାନେ ଆମକୁ କାହାଣୀ କହିଦିଅନ୍ ପାଠ ପଢ଼ାଅନ୍ ହେତିକ୍ କ'ଣ ଆମକୁ ତୁମେ ଏମିତି ପଢ଼ିଲେ ଭଲ ହେବ ତୁମେ ତୁମେ ଭଲ ରାସ୍ତାକୁ ଯିବ ଫାଲ୍ତୁ ରାସ୍ତାକୁ ଯିବ ନାହିଁ ବୋଲି ଆମକୁ ଆମ ସାର୍ମାନେ କହନ୍ ଆପଣ ଆପଣ ବିଦ୍ୟାଳୟରେ ଆମ ବିଦ୍ୟାଳୟରେ କିଛି ଥିଲେ ବହୁତ ଭଲ କେତେ କାଣା ଅଛି ଆମର୍ ସାର୍ମାନେ ବି ଆମକୁ ବହୁତ ଭଲ ସେ ପଢ଼ାଅନ୍ ଆରୁ ଇତିହାସ ବିଷୟରେବି ଆମ ଆମକୁ କ'ଣ କ'ଣ କହିଛ କ'ଣ ଆପଣଙ୍କୁ ଆ ଅ ଅତୁଟ କରି ବିଷୟରେ କିଛି କାରଣ ଯାଣନ୍ତି କି ଆମକୁ ବହୁତ ଭଲ ପଢ଼ନ୍ ଆମର୍ ସାର୍ମାନେ ମ୍ୟାମ୍ମାନେ ଆମକୁ ଇତିହାସ ବିଷୟରେ ବି କହିଛନ୍ ତୁମେ ଏମିତି ପଢ଼ିବ କାହାକୁ ଡରିବ ନାହିଁ ଆପଣଙ୍କୁ ରାଜ୍ୟମାନଙ୍କୁ ମଧ୍ୟରେ କୌଣସି କୌଣସି ମାଷ୍ଟର କୌଣସି ଆସିଲେ ତୁମେ ଡରିବ ନାହିଁ ଶୁଣିଥିଲେ ଆପଣ ଏହି ରାଜ୍ୟମାନଙ୍କ ମଧ୍ୟରେ କୌଣସି ବିଷୟ ପ୍ରତୀକ୍ଷିତ ବିଷୟରେ କ'ଣ ବୁଝି ସାର୍ ଆମେ ବୁଝିନୁ ଆମେ କରିମୁ ତା'ପରେ ତମକୁ ଖାତା ଦେଖାଇବୁ ପିଲାଦିନରୁ ପିଲା ଦିନରୁ ଶିକ୍ଷା ଥିଲା ବିଦ୍ୟା ପିଲାଦିନରୁ ପଢ଼ିଥିଲେ ଶୁଣିଥିଲେ ଆପ ଆପଣ ଆପଣ ଆପଣ ବିଷୟରେ ବିଦ୍ୟାଳୟରୁ ବିଦ୍ୟାଳୟରେ ଥିବା ଛାତ୍ର ବିଦ୍ୟାଳୟରେ ଥିବା ଆମକୁ ବହୁତ ସାର୍ମାନେ ବହୁତ ପଢ଼ାଅନ୍ ଭଲ ଆମର ସାର୍ମାନେକୁ